ହଁ ମହାକାଶ ଯାତ୍ରା ଆରମ୍ଭ କରିଥିଲେ ଯିଏକି ଆମ ଭାରତର ପ୍ରଥମ ନାରୀ ଥିଲେ କଳ୍ପନା ଚାୱଲା ସେ ମହାକାଶ ଯାତ୍ରା କରି ଆମ ପୃ ଜ ବା ଚନ୍ଦ୍ରରେ କ'ଣ ଅଛି କ'ଣ ନାହିଁ ସେ ତଥ୍ୟ ଜାଣିବାକୁ ଯାଇଥିଲେ କିନ୍ତୁ ସେ ଧରି ନଥିଲେ ଯାହା ଦୁଃଖର ବିଷୟ ଏସବୁ କିନ୍ତୁ ବହୁତ ବର୍ଷ ଧରି ଲାଗିଥିଲା ଏ ଚନ୍ଦ୍ରଯାନ ଲଞ୍ଚ ପ୍ରଥମେ ଥିଲା କିନ୍ତୁ ତା ସକ୍ସେସ୍ ହେଇନଥିଲା ପରବର୍ତ୍ତୀ ସମୟରେ ଚନ୍ଦ୍ରଯାନ ଲଞ୍ଚ କରିବା ଦ୍ୱାରା ଚନ୍ଦ୍ରରେ କ'ଣ ଅଛି କ'ଣ ନାହିଁ ସବୁକିଛି ଜାଣିପାରିଲେ ଏବଂ ଯଦ୍ୱାରା କିି ଆମମାନଙ୍କ ପାଇଁ ବହୁତ ସୁବିଧା ହେଲା କି ଚନ୍ଦ୍ରରେ ମଧ୍ୟ ଯାଇକି ରହିପାରିବା ଆମେ ଏବଂ ସେଠାରେ ଜଳ ଅଛି ନା ନାହିଁ ସେସବୁ ବିଷୟରେ ତଥ୍ୟ ମଧ୍ୟ ଜାଣିପାରିଲୁ ଆମେ ବହୁତ ସହଜରେ ଏସବୁ କେବଳ ହେଇଛିି ଆମ ଏଇ ବୈଜ୍ଞାନିକ ମାନଙ୍କ ଦ୍ୱାରା ହେଇଛି ଯଦ୍ୱାରା କିି ଆମେ ଆଗକାଳରେ ଏସବୁ ନଥିଲା ସେଥିପାଇଁ ମଧ୍ୟ ଆମେ କିଛି ବି ଜାଣିପାରୁନଥିଲୁ ଏବେ ବର୍ତ୍ତମାନ ଆମେ ଏହି ଚନ୍ଦ୍ରଯାନ ଏବଂ ମହାକାଶଯାନ ମହାକାଶ ଯାତ୍ରୀ ପାଇଁ ମାନେ ଚନ୍ଦ୍ରଯାନ ଲଞ୍ଚ କରିକି ବହୁତ ଖୁସିର ଖବର ଦେଇଛନ୍ତି ଆମ ଦେଶବାସୀଙ୍କୁ ଯୋଦ୍ୱାରା କି ଆମମାନଙ୍କ ପାଇଁ ବହୁତ ଲାଭଦାୟକ ଅଟେ କାରଣ ଚନ୍ଦ୍ରରେ କିଏ ମଧ୍ୟ ଯାଇନଥିଲେ କି କ'ଣ ଅଛି କ'ଣ ନାଇଁ କିଏ ମଧ୍ୟ ସଠିକ୍ ଭାବେ ଜାଣି ପାରୁ ନ ଥିଲେ ଏବେ ବହୁତ ସହଜରେ ଜାଣିପାରିଲେ କି ହଁ ଚନ୍ଦ୍ରରେ ଜଳ ଅଛି ବାୟୁ ଅଛି ସବୁ କିଛି ଜାଣିପାରିଛନ୍ତି ଏବଂ ତା ମଧ୍ୟ ସକ୍ସେସଫୁଲ୍ ହେଇଛି ଏବଂ ଏହା ହେଉଛି ଆମ ମାନଙ୍କ ପାଇଁ ଗୋଟେ ଖୁସି ଖବର ଅଟେ